ସାର୍ ନମସ୍କାର ମୁଁ ରଜନୀ କହୁଥିଲି ବ୍ରଜସୁନ୍ଦରପୁରରୁ ଆପଣ କମ୍ପାନୀରୁ ଗୋଟିଏ କ୍ଲିପ୍ ଅର୍ଡ଼ର କରିଥିଲେ ମୋ ସାଙ୍ଗକୁ କହିକି ଘରେ ଆସିକି ପହଞ୍ଚିଲା ବେଳୁ କ୍ଲିପ୍ ଗୁଡ଼ାକ ଭାଙ୍ଗି ଯାଇଥିଲା ପ୍ୟାକିଙ୍ଗଟା ବୋଧେ ଖରାପ୍ ଥିଲା ମୁଁ କେମିତି ମୋ ପଇସା ଫେରସ୍ତ ପାଇ ପାରିବି ମୁଁ ତ ଜଣେ ଏକୁଟିଆ ଲୋକ କାହାକୁ କାହା ପାଖକୁ ଯିବି ଆପଣ ଟିକିଏ କୁହନ୍ତୁ ମୋ ସାଙ୍ଗ ମୋ ପାଇଁ ମଗେଇଥିଲା ତାକୁ ତ ସେ ପଇସା ପୁଣି ଦେବି ନା କେମିତି ପଇସାଟା ମୋ ଭଲରେ ପହଞ୍ଚି ପାରିବ ମୋ ପାଖରେ ଆପଣ ଟିକିଏ କହିଦିଅନ୍ତୁ